ହ୍ୟାଲୋ ହଁ ମୁଁ ସଙ୍ଗୀତା କହୁଥିଲି ଭୁବନରୁ ଆଉ ଗ୍ରୀନ ଚିଲ୍ଲିକୁ ଲାଗିଛି ଫୋନ ତ ହଁ ହଁ ମୋ'ର ଟିକେ ଯେଉଁ ମାନେ ମୋମୋ ବିରିୟାନୀ ଆଉ ମନଞ୍ଚୁରିଆନ୍ ଦରକାର ଥିଲା ଆଉ ପଠାଇଦେବ ଆଉ ମୁଁ ଯାହା ହାତରେ ପଠାଇବ ମୁଁ ତାଙ୍କ ହାତରେ ପଇସାଟା ଦେଇଦେବି ଆଉ ହଁ ହଁ ରେଟ୍ କେତେ ଦୁଇଶହ ଅଶୀ ନା ଟିକେ କମ୍ କରୁନାହାନ୍ତି ମୁଁ ସବୁବେଳେ ଆଣୁଛି ଆପଣଙ୍କ କତିରୁ ନା ହେଉ ହେଉ ହେଉ ଅଢ଼େଇଶହ ପଠାଇ ଦେଉଛି ହେଉ ହେଉ ଆଉ କ'ଣ କହୁଛନ୍ତି ପଠାଇଦେବେ ତ ହେଉ ମୋ'ର ଆଜି ଖାଇବାର ଅଛି ନା ହେଉ